ସାଧାରଣତଃ ଭାବରେ ଆମ ଗାଁରେ ଏକ ପଞ୍ଚାୟତ ରହିଥାଏ ଯେଉଁଠି କି ସମସ୍ତେ ଏକା ଏକତ୍ର ହୁଅନ୍ତି ଏବଂ ସମସ୍ତ ପ୍ରକାରର ସମ ସମସ୍ୟାର ସମାଧାନ କରିଥାନ୍ତି ଗୋଟିଏ ଯଦି ଯେକୌଣସି ଲୋକ ଗୋଟିଏ ଭୁଲ କରିଥାଏ ତା'ର ସମାଧାନ ଆମର ଗୋଟିଏ ପାଲା ପେଣ୍ଡାଲ ଅଛି ସେଠି ସମସ୍ତେ ଏକତ୍ରିତ ହୋଇ ପଞ୍ଚାୟତର ସମସ୍ତ ଲୋକ ଏକତ୍ରିତ ହୋଇ ସମାଧାନ କରିଥାନ୍ତି